ହଁ ଭାଇ ଆପଣଙ୍କ ପାଖରେ ବହି ମିଳେ

ହଁ କେତେ ଟଙ୍କା ଭାଇ

ପୁରୁଣା ବହି ନେଲେ ବି କେତେ ଟଙ୍କା ଆହୁରି କ'ଣ କ'ଣ ବହି ସବୁ ମିଳେ ଆପଣଙ୍କ ଠି ଆଉ ସ୍କୁଲର ପୁରୁଣା ବହି ସବୁ ଫେରେଇକି ନୂଆ ବହି ନେଲେ କେତେ ଟଙ୍କା ମିଳିବ

ମୋ ପାଖରେ ପାଞ୍ଚଟା ବହି ଅଛି ପୁରୁଣାର

କେତେ ଦାମ୍

ଦାମ୍ କେତେ ତା'ର ୟାର ପୁରୁଣା ବହିଟା କେତେ ମିଳିବ ଦୁଇ ହଜାର ବାଇଶ ମସିହାରେ କେତେ ମିଳିବ ସେଇଟା ଅଛି କି ଆଉ ପୁରୁଣା ବହି ନାହିଁ କି ହଉ ଦୋକାନଟା କେଉଁଠି ଅଛି ଆପଣଙ୍କ

ହଉ ମୁଁ ଯାଇକି ବହି ଆଣିବି ତୁମ ଦୋକାନରୁ ଆଉ